ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ଷାଠିଏହଜାର ଛଅଶହ ପଚାଶ ଦୁଇଲକ୍ଷ ଚାରିହଜାର ଚାରିଶହ ବାଇଶ ପାଞ୍ଚଲକ୍ଷ ସତଚାଳିଶହଜାର ଚାରିଶହ ତେତିଶ ପନ୍ଦରହଜାର ପାଞ୍ଚ ଶହ ଷାଠିଏ ସାତଲକ୍ଷ ଚାରିହଜାର ପାଞ୍ଚ ଶହ ତେଇଶ